ଆମେ ଫୋନ୍ ଯେତେବେଲେ କିଣୁଛୁ ସେତେବେଲେ ଗୋଟିଏ ଆମ ମନରେ ଦ୍ଵନ୍ଦ ରହିଯାଇଥାଏ କି ଆମେ କେଉଁ ଫୋନ୍ଟା କିଣିବା ତ ଫୋନ୍ କିଣିଲା ସମୟରେ ପ୍ରଥମେ ଆମର ସେ ଯେଉଁ ଜିବି ଥାଏ ରାମ୍ ଥାଏ ତାହାକୁ ଆମେ ପ୍ରଥମେ ପରୀକ୍ଷା କରୁଁ ବା ନିରୀକ୍ଷଣ କରୁ ଏବଂ ପରେ ସେ ଯୋଉ ମୋବାଇଲ୍ଟା ଅଛି ତାହାକୁ କିଣିଥାଉ ତ ଅନେକଗୁଡ଼ିଏ ମୋବାଇଲ୍ ଅଛି ତ ସେହି ମୋବାଇଲ୍ ମଧ୍ୟରେ ଲାଭା ଅଛି ଏମ୍ଆଇ ଅଛି ଅନେକଗୁଡ଼ିଏ ଫୋନ୍ ଅଛି ତ ସେ ଫୋନ୍ ମଧ୍ୟରେ ଯେଉଁ ଫୋନ୍ଟା ବେଷ୍ଟ ବା ଯେଉଁ ଫୋନ୍ରେ ଜିବି ରାମ୍ ଅଧିକ ଅଛି ସେଇଟାକୁ ଆମେ ଚୁଜ୍ କରିଥାଉ ଏବଂ ସେଇ ଫୋନ୍ଟାକୁ ଆମେ କିଣିଥାଉ